ହ୍ୟାଲୋ ଆଜ୍ଞା ଆପଣ ଓଲା ଏଜେନ୍ସିରୁ କହୁଛନ୍ତି ନା ଆଜ୍ଞା ମୁଁ ଆପଣଙ୍କ ପାଇଁ ଆଜି ମୋର ଟ୍ରେନ ଫେଲ ହୋଇଗଲି କାହିଁକିନା ମୋର ବହୁତ ବଡ଼ କାମ ଥିଲା ମୁଁ ଯାହାକି ଯାଇପାରିଲିନି ମୁଁ ଟ୍ରେନଟା ମିସ୍ କରିଗଲି ଆପଣଙ୍କର ଡ୍ରାଇଭର ଯିଏ ଯେଉଁ ଟାଇମରେ ଆସିବା କଥା ବହୁତ ତା ଠାରୁ ବିଳମ୍ବ ଟାଇମରେ ଆସିକି ପହଁଞ୍ଚିଲେ ଏତେ ଡେରିରେ ଆସିଲେ ଆମେ କେମିତି ମୁଁ ଯାଇ ଯାଇଥାନ୍ତି ତାପରେ ମୁଁ ଯିବା ଆଗରୁ ତା ମୁଁ ଟ୍ରେନଟା ଛାଡ଼ିଦେଲା ଯାହାଫଳରେ ମୁଁ ଟ୍ରେନଟା ମିସ୍ କରିଗଲି ଆଉ ମୋର କାମ ମଧ୍ୟ ଅଧାରେ ରହିଗଲା ଆପଣଙ୍କ ଡ୍ରାଇଭର ଲେଟରେ ଆସିବାରୁ ଏହି ସବୁର ପରିସ୍ଥିତି ହେଲା ଆଉ ଆପଣଙ୍କର ଯେଉଁ ଆପଣଙ୍କ ପାଇଁ ହିଁ ମୋର ସବୁ କ୍ଷତି ହୋଇଛି ତେଣୁ ମୁଁ ଆପଣ ଡ୍ରାଇଭର ମୋତେ ନେଇକି ଯାଇଥିଲା ଯେଉଁ ଏତେ ଦୂର ମୁଁ ତାର ପପଇସା ପତ୍ର ଆପଣଙ୍କୁ ଦେବି ନାହିଁ ଆପଣଙ୍କ ଯୋଗୁଁ ମୋର ଏତେ ବଡ଼ ଲସ ହେଲା ତ ମୁଁ କାହିଁକି ଆପଣଙ୍କୁ ପଇସା ଫେରାଇବି ମୁଁ କେବେବି ଆପଣଙ୍କୁ ପଇସା ଦେବି ନାହିଁ ଠିକ୍ ଅଛି ଆପଣ ଯାହାବି କରିବାର କଥା କରନ୍ତୁ ମୁଁ ଆପଣଙ୍କୁ ପଇସା ଫେରାଇବାର ଫେରାଇପାରିବି ନାହିଁ